ହଁ ମୁଁ ସବୁବେଳେ ମାଛ ଦିଆକୁ ଯାଏ ସାଧାରଣତଃ ଯେତେବେଳେ ବର୍ଷାଦିନେ ବିଲରେ ପାଣି ହୋଇଯାଏ ଆମେ ଜାଲ କି ବଜା ପକେଇ ମାଛ ଧରୁ ଆମ ବିଲ ପାଖରେ ଗୋଟିଏ ବନ୍ଧ ଅଛି ଯେଉଁ ବନ୍ଧକି ଥରେ ଆମେ ମାଛ ଧରିବାକୁ ଯାଇଥିଲୁ ଆମେ ଭାବିଲୁ ଛୋଟ ଅଳ୍ପ କିଛି ମାଛ ଥିବେ ଧରି ଦେବୁ ହଠାତ ବଡ଼ ବଡ଼ ମାନେ ଦୁଇ କିଲିଆ ତିନି କିଲିଆ ଦୁଇ ତିନିଟା ଖଣ୍ଡେ ଭଲ ଭଲ ବଡ଼ ମାଛ ପଡ଼ିଲା ଯେଉଁଟାକି ଆମେ କେବେ ଭାବି ନଥିଲୁ ଯେ ଏତେ ମାଛ ହେବ ବୋଲି ଆମେ ତିନି ଚାରିଜଣ ବିଲ ବାଛିବାକୁ ଯାଇଥିଲୁ ତେଣୁ ଦେଖିକି ଆମେ ଖୁସି ହୋଇଗଲୁ ଯାହାଦ୍ୱାରା ଆମେ ତିନିଜଣ ବାଛୁଥିଲୁ ତିନିଜଣଙ୍କୁ ଦେଢ଼କିଲୋ ଲେଖାଏଁ ଭାଗ ପଡ଼ିଲା ସେଇ ଅଭିଜ୍ଞତାଟା ବହୁତ ଢୁ ଢୁ ବର୍ଷା ହେଉଥାଏ ବର୍ଷାରେ ମଧ୍ୟ ଆମେ ମାଛ ମାରୁ ଏଭଳି ସେ ଅଭିଜ୍ଞତା ଆମର ବହୁତ ଭଲ ଲୋକ କହିଲେ ଆରେ ଭାଇ ସେ'ଠି ତ ମାଛ ନଥିଲେ ତୁମେ ଏତେ ବଡ଼ ବଡ଼ ମାଛ ପାଇଲ କୋଉଠି ଆମେ ଭାଇ କଣ କହିବୁ ଆମେ ତ ଦେଖିଲୁ ମାଛ ମାରୁଥିଲୁ ତେଣୁ ଭଲ ମାଛ ବାହାରିଲେ ଆମେ ଧରିକି ଆସିଲୁ ଆଉ